ହ୍ୟାଲୋ ମୁଁ ସୋମ୍ୟରଞ୍ଜନ ସାହୁ କହୁଥିଲି ଆପଣ ହୋଟେଲ ଲ୍ୟାଣ୍ଡମାର୍କରୁ କହୁଛନ୍ତି ମୋ'ର ଯେଉଁ ଡେଜର୍ଟସ୍ ଅର୍ଡ଼ର କରିଥିଲି ତା' ସହ ଆଉ କିଛି ଯୋଡ଼ିବାକୁ ଅଛି ଆଇସ୍କ୍ରୀମ୍ କେକ୍ ହାଲୁଆ ଆପଣ ଏହାକୁ ତା ସହ ଯୋଡ଼ିଦେବେ ଏହି ସବୁ ଆପଣ ଆମ ଘରେ ଆଣି ଦିଅନ୍ତୁ